ହେଲୋ ଆଜ୍ଞା ଆମର ଘର ୱାରିଙ୍ଗ୍ କରାହେବ ଆଉ କ'ଣ କ'ଣ ସାମାନ ପତ୍ର ମାନେ ଦରକାର ହେବ କହିବେ ଆମର ଆମର ପାଞ୍ଚେଟା ରୁମ୍ ଆଜ୍ଞା ପାଞ୍ଚଟା ରୁମ୍ରେ କ'ଣ କ'ଣ ସାମାନ ପତ୍ର ଆସିବ ସେ ବିଷୟରେ ଲିଷ୍ଟ୍ କରିଦିଅନ୍ତୁ

ଚାରିଟା ଆଜ୍ଞା ଆଉ ଚାରିଟା ଫ୍ୟାନ୍ ଲାଗିବ ଆଜ୍ଞା ଆମର ଏଠି ବେଶୀ ଫ୍ୟୁଜ୍ ପଳାଉଛି କେତେ ପଇସା ଖର୍ଚ୍ଚ ହେବ ଆଜ୍ଞା ଆଉ ସବୁ ୱାରିଙ୍ଗ୍ ପାଇଁ ୱାରିଙ୍ଗ୍ ସାମାନ ପତ୍ର ସବୁ କେତିକି ଆସିବ ପାଇପ୍ ସବୁ ଆଜ୍ଞା ଆମର ଏଠି ବେଶୀ କରେଣ୍ଟ୍ ଯାଉଛି ଆଜ୍ଞା ଦେଖିକିରି ସୁଇଚ୍ ବି ପଳାଉଛି ଦେଖିକିରି ଭଲ ସାମାନ ଆଣିକି ଆସିବେ ଆଜ୍ଞା ଆଜ୍ଞା ଆଁ ଭଲ ସାମାନ ଆଣି ପାଇଁ ଲିଷ୍ଟ୍ କରିଥିବେ ଭଲ ସାମାନ ଭଲ ଆଣିବେ ଲିଷ୍ଟ୍

ଆଜ୍ଞା